ଆମର ଗୋଟିଏ ଧାର୍ମିକ ପର୍ବ ଅଛି ଯେଉଁ ପର୍ବଟାକି ଦୋଳ ପର୍ବ ବା ଦୋଳ ପୂର୍ଣ୍ଣିମା କୁହନ୍ତି ଆମ ଗାଁର ଯିଏ କୌଣସି ବାହାରେ ଲୋକ ଥା'ନ୍ତୁ କିମ୍ବା ଗାଁର ଲୋକ ସମସ୍ତେ ଗୋଟିଏ ଜାଗାରେ ଏକତ୍ରିତ ହୁଅନ୍ତି ଏବଂ ସମସ୍ତେ କିଛି କିଛି ପଇସା କଲେକ୍ସନ କରିକି ସେଇ ପର୍ବ ପାଇଁ ଗୋଟିଏ ଦିନ ଆଗରୁ ସଜଗ ହୁଅନ୍ତି ସେଥିପାଇଁ ଆମର ହେଉଛି ରାଧାକୃଷ୍ଣ ମନ୍ଦିରରୁ କିପରି ଦୋଳ ଯାଇକି ଗାଁ ପରିକ୍ରମା କରିକି ଗୋଟିଏ ଜାଗାରେ ରହିବ ସେଥିପାଇଁ ଯେଉଁ ଦୋଳ ପୂର୍ଣ୍ଣିମା ପାଇଁ ସମସ୍ତ ଲୋକ ଏକତ୍ରିତ ହୁଅନ୍ତି ଏକତ୍ରିତ ହେଲା ପରେ ପ୍ରଥମ ଦିନ ଦୋଳ ପୂର୍ଣ୍ଣିମାରେ ରଥରେ ରାଧାକୃଷ୍ଣଙ୍କୁ ବସାଇକି ବିଭିନ୍ନ ସମ୍ପ୍ରଦାୟର ଲୋକ ଜାତି ଧର୍ମ ନିର୍ବିଘ୍ନ ନିର୍ବିଶେଷରେ ସମସ୍ତେ ଏକାଠି ହେଇ ରାଧାକୃଷ୍ଣଙ୍କୁ ଗାଁ ପରିକ୍ରମା କରନ୍ତି ଏବଂ ଅବିରରେ ହେଉଛି ରାଧାକୃଷ୍ଣଙ୍କୁ ସଜାନ୍ତି ଏବଂ ନିଜେ ନିଜେ ମଧ୍ୟ ଅବିର ମାରି ହୁଅନ୍ତି ଦ୍ଵିତୀୟତଃ ଗୋଟିଏ ରଜ ପର୍ବ ରଜପର୍ବର ସେମିତି ବାହାର କିମ୍ବା ଗାଁର ଲୋକ ସମସ୍ତେ ଏକତ୍ରିତ ହୋଇ ଆମ ଗାଁରେ କିପରି ଦୋଳି ପଡ଼ିବ ସେଥିପାଇଁ ମଧ୍ୟ କିଛି ପଇସା କଲେକ୍ସନ କରନ୍ତି ଏବଂ ଦୋଳି ପକାନ୍ତି ସମସ୍ତେ ଉପସ୍ଥିତ ରହିକି ସେ ରଜକୁ ଉପଭୋଗ କରନ୍ତି ନୂଆ ଲୁଗାପଟା ପିନ୍ଧନ୍ତି ପିଠାପଣା ଖାଆନ୍ତି ଏବଂ ଭାଇଚାରାରେ ସମସ୍ତେ ସମସ୍ତଙ୍କ ଘରକୁ ଡାକନ୍ତି ମାଛ ମାଂସ ଭାତ ଏମିତି ବି ଭୋଜି ପ୍ରକାରର ହୁଏ ଏବଂ ରଜ ବାଟୁଅନ୍ତି ଏଇଭଳି ଭାବରେ ଆମ ଗାଁର ସମସ୍ତେ ଏକତ୍ରିତ ହୋଇକି ପର୍ବପର୍ବାଣି ବହୁତ ପାଳନ କରନ୍ତି